ହଁ ତମେ ରିନା କହୁଛ କି କେଉଁ ଦିନ ବେଦବ୍ୟାସ ବୁଲି ଯିବା କେଉଁ ଦିନ ଦୁଇ ଦିନ ପରେ କିଏ କିଏ ଯିବ ସେଇଟା ରୋଷେଇ କରିକି ଖାଇବ ନା କ'ଣ କେତେ ପଇସା ପଡ଼ିବ କାହିଁକି ଯିବା ତମ ଫ୍ୟାମିଲିର କେତେ ଜଣ ଯିବେ ସମସ୍ତେ ଯିବ ନା କ'ଣ ଆଉ ଦୁଇ ଦିନ ପରେ ଯିବା ତ ଆଉ କୁଆଡ଼େ ଯିବାକୁ ପ୍ରୋଗ୍ରାମ୍ ଅଛି କି ଏବେ କ'ଣ କରୁଛ ହଉ ରଖିଲି ଦୁଇଦିନ ଗଲେ ଯିବା